ଆମ ଖୋର୍ଦ୍ଧା ଜିଲ୍ଲାରେ ଆଗ ଅପେକ୍ଷା ଏବେ ଅଧିକ ବିମାନ ବନ୍ଦର ବି ହେଲାଣି ବସଷ୍ଟାଣ୍ଡ ହେଲାଣି ଗଭର୍ଣ୍ଣମେଣ୍ଟ ବସ ସିଟି ବସ ରେଳ ରେଳବାଇ ଷ୍ଟେସନ ତା' ବାଦ ଘରୋଇ ସାଇକେଲ ଅଟୋ ଆଉ ବାଇକ ଏମିତି ରୋଡ଼ରେ ଦୂର ଜାଗାକୁ ଯିବା ପାଇଁ ଆମକୁ ବହୁତ ସୁବିଧା ମିଳିଲାଣି ଘରୋଇ ବସ ଯାଉଛି ମୋ ବସରେ ବି ଆମେ ଯାଉଛୁ ଗାଁର ମୁଖ୍ୟ ଛକରେ ସବୁ ମୋ ବସ ଲାଗି ରହୁଛି ସେଥିରେ ଯିଏ ପାଖାପାଖି ଲୋକ ବି ଆମେ ଯାଇପାରୁଛୁ ଏ ଛକରୁ ସେ ଛକ ଯାଇପାରୁଛୁ ଦୂର ବାଟକୁ ଯିବାକୁ ହେଲେ ଆମକୁ ରେଳ ଷ୍ଟେସନ ଯିବାକୁ ପଡ଼ୁଛି ଅଧିକ ଦେଶ ବାହାରକୁ ଯିବାକୁ ହେଲେ ଆମେ ବିମାନ ବନ୍ଦରରେ ବି ଯାଇପାରୁଛୁ ଆଉ ବସରେ ମଧ୍ୟ ଯାଇପାରୁଛୁ